ହଁ ଆପଣଙ୍କୁ ମୁଁ ଯେଉଁ ଖାଦ୍ୟଟା ମୁଁ ଅର୍ଡ଼ର କରିଥିଲି ସେ ଅର୍ଡ଼ରର ରସିଦଟା ମୋତେ ଦିଅନ୍ତୁ ଯଦି ସେ ରସିଦଟା ନ ହୋଇପାରୁଚି ତାହେଲେ ଆପଣ ଗୋଟିଏ କାମ କରନ୍ତୁ ଏଥିପାଇଁ ବାହାର କରିବାକୁ କ'ଣ ଗୋଟିଏ ଆପ୍ ଅଛି ସେ ଆପ୍ଟା ମତେ ଦିଅନ୍ତୁ ଆପ୍ ନମ୍ବର ଦିଅନ୍ତୁ ମୁଁ ଆପ୍ଟା ଡାଉନଲୋଡ଼ କରିକି ମୋବାଇଲରେ ନମ୍ବରରେ ଡାଉନଲୋଡ଼ କରିକି ମୁଁ ସେ ରସିଦଟା ବାହାର କରିଦେବି